ମୋର ଗୋଟେ ଆକ୍ଟିଭା ଷ୍ଟାଣ୍ଡାର୍ଡ଼ ସ୍କୁଟି ଅଛି ସେଥିରେ ମୁଁ ବହୁତ ଜାଗାକୁ ବୁଲିବାକୁ ଯାଏ ଆଉ ଆମେ ସବୁବେଳେ ସନ୍ଧ୍ୟାବେଳେ ସାଙ୍ଗ ହେଇକି ମୁଁ ସୋନୁ ଗୁନୁ ଧନ କାହ୍ନା ଆମେ ସବୁବେଳେ ଆଖପାଖ ଗାଁକୁ ଯାଉ ବୁଲିବାକୁ ସବୁବେଳେ ସନ୍ଧ୍ୟାବେଳେ ଆଉ ମୋର ସବୁଠାରୁ ପ୍ରିୟ ଜାଗା ହେଉଛି ସିଆଳି ଆମର ଜଗତସିଂହପୁର ଡିଷ୍ଟିକ୍ରେ ସମୁଦ୍ରକୂଳ ଶିଆଳି ବେଳାଭୂମି ଏଇଠି ସବୁବେଳେ ଆମେ ଯାଉ ପ୍ରାୟ ଟାଇମ୍ ବୁଲିବାକୁ ଆଉ ଆମର ଏବେ ଯାଇଥିଲୁ ଏଇ ପୁରୀ ମନ୍ଦିର ବାଇକ୍ରେ ସାଙ୍ଗ ହେଇକି ଏବେ ଏକୁଟିଆ ଏବେ ବହୁତ ଯିବାକୁ ବହୁତ ଇଚ୍ଛା ପୁରୀ ମନ୍ଦିର ମୁଁ ସ୍କୁଟିରେ ବସିକି ବାଇକ୍ରେ ସାଙ୍ଗସାଥି ହେଇକି ଆଉ ଆଉ ପୁରୀ ଯିବା ଟାଇମ୍ ଆମର ଏପଟରୁ ବହୁତ କମ୍ ଆମର ଏପଟରୁ ପୁରୀ ବହୁତ ସର୍ଟକଟ୍ ଆଉ ସମୁଦ୍ରକୂଳ ବି ଆମର ଏଇଠି ବହୁତ ପାଖ ଶିଆଳି ମୋର ଭଲ ସବୁଠାରୁ ଫେଭରେଟ୍ ଜାଗା ଆଉ ମୋ ସ୍କୁଟିରେ ମୁଁ କେବେବି ଟାଙ୍କି ଖାଲି କରେନି ସବୁବେଳେ ତେଲ ଭରା ଥାଏ ଫୁଲ୍ ଟାଙ୍କି କରି ସବୁବେଳେ ବୁଲେ କାହିଁକିନା ବୁଲିବାକୁ ମୋର ବହୁତ ଇଚ୍ଛା ବୁଲିବାକୁ ମତେ ଭଲ ଲାଗେ ଆଉ ମୋ ସ୍କୁଟିକୁ ମୁଁ ଭାରି ଭଲ ପାଏ ଆଉ ମୋ ସାଙ୍ଗସାଥି ଭିତରୁ ମୁଁ ଭାରି ଭଲ ଚଲାଏ ଗାଡ଼ି ଶ୍ଲୋ ଡ୍ରାଇଭିଂ